ଏବେ ତ ସବୁ ଜାଗାରେ ଆପଣ ଯଦି ଜବ୍ କରିବେ ଫାଷ୍ଟ୍ ଆପଣଙ୍କ ପାଖରେ ଆସି କି ଏଲ୍ ଆଇ ସି ତା'ପରେ ବହୁତ ପ୍ରକାରର ବୀମା ଆସି କି ଆପଣଙ୍କ ପାଖରେ ଆସିକି ପହଞ୍ଚିବ ତ ଲୋକମାନେ ବି ସେ ବୀମାକୁ ମାନେ ତା'ର ଯାହା ବି କ୍ରାଇଟେରିୟା ରହିଛି ତାକୁ ଜାଣି ବି ବହୁତ ଲୋକ ବହୁତ ବୀମା କରୁଛନ୍ତି ତ ସବୁ ମଣିଷ ପାଇଁ ବୀମାର ଗୁରୁତ୍ୱ ବହୁତ ରହିଛି ତ ତାକୁ ଆଖି ଆଗରେ ରଖି ସମସ୍ତେ ଏବେ ସେୟା ବ୍ୟବହାର କରୁଛନ୍ତି ଏବଂ ଇଣ୍ଟରନେଟ୍ ଦ୍ୱାରା ନେଟ୍ ଦ୍ୱାରା ଆମେ ଜାଣି ପାରୁଛୁ ଯେ ହଁ ମାନେ ଗୋଟେ ବ୍ୟାଙ୍କର ଯାହା ବି ସେ ଲୋକମାନଙ୍କ ପାଇଁ ଯାହା ବି ପଲିସି ରଖୁଛି ତାକୁ ଆମେ ଘରେ ବସି କି ଜାଣିପାରୁଛେ ହଁ ଏତେ ଲୋକମାନଙ୍କ ପାଇଁ ଏତେ ବ୍ୟବସ୍ଥା ଏତେ ଏତେ ଲୋକଙ୍କୁ ମାସକୁ ଏତେ ଦେବା ପାଇଁ ପଡ଼ିବ ତ ଯେଉଁମାନେ ବୟସ୍କ ସେମାନଙ୍କ ପାଇଁ ଟିକେ ଅଧିକା ଦେବାକୁ ପଡ଼ିବ କାହିଁକି ନା ସେମାନଙ୍କ ଲାଇଫ୍ ରିସ୍କ୍ ଅଧିକା ଥାଏ ତ ତାକୁ ନଜରରେ ରଖି କି କମ୍ପାନୀ ଯାହା ବି ପେମେଣ୍ଟ ଦିଏ ତା ସହ ଆମେ ଘରେ ବସିକି ବି ଇଣ୍ଟରନେଟ୍ରେ ଜାଣିପାରୁ ଏବଂ ବ୍ୟାଙ୍କ ଠାରୁ ବି ସବୁ ପ୍ରକାରର ସମାଧାନ ପାଇଥାଉ